ବୃକ୍ଷଲତା ମନୁଷ୍ୟର ଏକାନ୍ତ ଉପକାରୀ ବନ୍ଧୁ ପୁରାଣରେ ବର୍ଣ୍ଣିତ ଅଛି ଯେ ସୁସନ୍ତାନମାନଙ୍କୁ ଜନ୍ମ ଦେବା ଠାରୁ ବୃକ୍ଷରୋପଣ ଅଧିକ ପୁଣ୍ୟ କାର୍ଯ୍ୟ ଏହି କାରଣରୁ ପୂର୍ବେ ବୃକ୍ଷରୋପଣ କରି ଲୋକେ ଆନନ୍ଦ ଲାଭ କରୁଥିଲେ ବିଭିନ୍ନ ପର୍ବପର୍ବାଣି ଯେପରିକି ଦୈନନ୍ଦିନ ଜୀବନରେ ବୃକ୍ଷଲତାର ପୂଜା ଏକ ବିଶିଷ୍ଟ ସ୍ଥାନ ଲାଭ କରିଥିଲା ଗଛଲତା ମଣିଷର ଯେତେ କି ଉପକାର କରନ୍ତି ତାହା କଳନା କରାଯାଇ ପାରିବ ନାହିଁ ପ୍ରକୃତି ଓ ପରିବେଶର ସୁରକ୍ଷା ମୃତ୍ତିକା ସଂରକ୍ଷଣ ଜଳବାୟୁ ନିୟନ୍ତ୍ରଣ ଏବଂ ମନୁଷ୍ୟକୁ ତା'ର ନିତ୍ୟ ବ୍ୟବହାରର୍ଯ୍ୟ ଦ୍ରବ୍ୟ ଯୋଗାଇବାରେ ବୃକ୍ଷଲତାଙ୍କର ଅଶେଷ ଭୂମିକା ରହିଅଛି ବୃକ୍ଷଲତା ବର୍ଷା ହେବାରେ ସାହାଯ୍ୟ କରନ୍ତି ମାତ୍ର ଏବେ ଅରଣ୍ୟ ସମ୍ପଦ ହ୍ରାସ ପାଇଥିବାରୁ ବୃଷ୍ଟିପାତରେ ଅନେକ ନିୟମିତତା ଦେଖାଦେଇଅଛି ଏହି ଅନିୟମିତ ବର୍ଷା ପୃଥିବୀର ବହୁଦେଶରେ ବହୁ ଦୁର୍ଗତିର କାରଣ ବୋଲି ବିବେଚିତ ହେଉଅଛି